କିଛିନାହିଁ ବସିଛି ତୁ କ'ଣ କରୁଛୁ କେଉଁଠି ହନୁମାନ ବାଟିକା ମୁଁ ତ ଛୋଟବେଳେ ଯାଇଥିଲି ଆଉ ଏବେ ବହୁତ ହଁ ଯିବି ମୁଁ ତ ଛୋଟବେଳେ ଯାଇଥିଲି ଆଉ ଯାଇନି ସେତେବେଳେ ତ ଏବେ ତ ଅଲଗା ଯାଇଥିବ ଯିବି ଜଲ୍ଦି ଯିବା ନା ଆଉ ଅଲଗା ଜାଗା ବି ବୈଷ୍ଣବି ମନ୍ଦିର ସିଆଡ଼େ ବି ଯିବା ଲାଗି ଆଉ ଏବେସବୁ ଏବେ ତ ଅଲଗା ହିଁ ଦେଖାଯାଉଥିବ ହନୁମାନ ମନ୍ଦିର୍ ହନୁମାନ ବାଟିକା ସବୁ ମନ୍ଦିର୍ ସବୁ ବି ଥିବ ଜଣେ ମୋ ସାଙ୍ଗ ଯାଇଥିଲା ନା କହୁଥିଲା ଯେ ପୁରା ଅଲଗା ହେଇଯାଇଛି ମନ୍ଦିର ବି ବହୁତ ସାରା ବଢ଼ିଛି ନାହିଁ ବଢ଼ିଛି କହୁଥିଲା ତ କାଲି ଯିବା ହେଲା ଦେଖିବା ଫଟୋ ବି ଉଠାଇବା ଆମେ ଯିବା ନା ଆଉ କେଉଁଠି କେଉଁଠି ହଁ ଆଉ ଇଏ ବି ଯିବା ବେଦବ୍ୟାସ ସେ ଯିବା ସେଇଠି ପୁରା ବେଦବ୍ୟାସ ସିନା ଇଏସ୍ ଶିବରାତ୍ରି ବେଳେ ବଡ଼ ମେଳା ଲାଗେ ଦେଖି ବେଦବ୍ୟାସ ନା ମେଲା ଦେଖିବାର୍ ଲାଗି ଫେର୍ କାଲି ଯିବାବେଳେ ବୈଷ୍ଣବି ମନ୍ଦିର୍ ଯିବା ବେଦବ୍ୟାସ ଯିବା ହନୁମାନ ବାଟିକା ବି ଯିବା ହଁ ଚଳିବ ସେଇଠି ଏମିତି ଷ୍ଟେସ୍ନାରୀ ଦୋକାନ ସବୁ ହିଁ ଅଛି ନା ହଁ କାଲି ଶୀଘ୍ର ଯିବା ନା ହଉ ଠିକ୍ ଅଛି